ମଣିଷ ସବୁବେଳେ ସେମାନଙ୍କ ମୂଳ ସହିତ ସଂଯୋଗ କରିବାକୁ ଚାହେଁ ଯେପରିକି ମୂଳ କଥା ଆଉ ସ୍ମୃତି ବିଷୟରେ ମୁଁ କିଛି କହିବି ମୁଁ ପିଲାଦିନୁ ଗଛ ଲଗେଇବା ପାଇଁ ବହୁତ ଭଲପାଏ ଆଜି ମଧ୍ୟ ମୁଁ ଗଛ ଲଗାଇ ଆସୁଛି ଗଛ ଲଗେଇବା ଦ୍ୱାରା ଆମ ପରିବେଶ ସୁସ୍ଥ ସବଳ ରୁହେ ଆମେ ଠିକ ସେ ଅମ୍ଳଜାନ ପାଉ ଏବଂ ଏହି ଅମ୍ଳଜାନ ମାଧ୍ୟମରେ ଆମକୁ ବଞ୍ଚିବା ବହୁତ ସହଜ ସୁଗମ ହୋଇଥାଏ